ଓଡ଼ିଆ ଭାଷାର ଅନନ୍ୟ ଵିଶିଷ୍ଟ ଆକର୍ଷଣୀୟ ମାନ ରହିଛି ଯାହାକି ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରିଥାଉ ସେଗୁଡିକ ହେଲା ଉଡ଼ିଗଲା ଚଢ଼େଇର ପର ଗଣିବା ଅତିବୁଦ୍ଧିଆ ଚଳୁକରିଦେବା ମାନେ ଶେଷ କରିଦେବା ଆ ବଳଦ ମତେ ବିନ୍ଧ ବିପଦକୁ ଡାକି ଆଣିବା କପାଳ ଲିଖନ ଭାଗ୍ୟ ଫଳ ଖାଇଲା ପତ୍ରରେ ଧୂଳି ଦେବା ଜୀବିକା ଛଡେଇ ନେବା ଅକଲ ଗୁଡ଼ୁମ ବୁଦ୍ଧିମଣା ହେବା ଧୂଳି ଦେବା ମାନେ ଆଖିରେ ଠକି ଦେବା ଆକାଶ କୟାଁ ଚିଲିକା ମାଛ ଅସମ୍ଭବ କଥା କଳ୍ପନା କରିବା